ହ୍ୟାଲୋ ଆଜ୍ଞା ନମସ୍କାର ଆପଣ ସ୍ୱିଗିରୁ କହୁଛନ୍ତି ତ ଆଜ୍ଞା ମୁଁ ସ୍ୱିଗିରୁ ଅର୍ଡ଼ର୍ କରିଥିଲି ଭାତ ଡାଲି ଖିରି ଖଟା ତ ପନିର ବି ଅର୍ଡ଼ର୍ କରିଥିଲି ତ ପଁ ଏବେ ଆସିକି ଦିନ ବାରଟା ହେଲାଣି ମୋ ପାଖରେ ପହଞ୍ଚିନି ମୁଁ ନଅଟାରୁ ଅର୍ଡ଼ର୍ କଲିଣି ତ ଆପଣ ଏପର୍ଯ୍ୟନ୍ତ ଦେଇନାହାନ୍ତି କ'ଣ ପାଇଁ ସେମିତିରେ ଖିରିଟା ବି ମୋ ପାଖକୁ ଆସିନି ତ ମୁଁ ଯାହା ଏବେ ଖାଇଲି ବି ତ ସେଥିରୁ କିଛି ଟେଷ୍ଟ୍ ବି ନଥିଲା ତ ଖିରିଟା ଆସିନି ମୁଁ ଖି ଏପର୍ଯ୍ୟନ୍ତ ଖାଇବି କ'ଣ ତ ଘରେ ବି କେହି ନାହାନ୍ତି ମୁଁ କରିବି କ'ଣ ଖିରି ପାଇଁ ଏବେ କ୍ଷୀର କାଜୁ କିସ୍ମିସ୍ କେତେ ଜିନିଷ ସବୁ ଦରକାର ତ ମାର୍କେଟ୍ ଯିବା ପାଇଁ ମୋର ସମୟ ବି ହେଉନି ତ ଆପଣ ଆଣିକି ଟିକେ ଜଲଦି ଦେଇଦେଲେ ଟିକେ ଭଲ ହୁଅନ୍ତା ଆପଣ ଠିକ୍ ସମୟରେ ବି ଦେଉନାହାନ୍ତି ଆଉ ଆପଣଙ୍କ ଖାଇବାର କିଛି ସ୍ୱାଦ ବି ନାହିଁ ତ ଆପଣ କିଛି ଭଲ କରନ୍ତୁ ଯେମିତି କି ଠିକ୍ ସମୟରେ ଆଣିକି ଦେଇଦିଅନ୍ତୁ ତ ଲୋକମାନେ ଆପଣଙ୍କ ଉପରେ ବହୁତ ବିରକ୍ତ ବି ହେଉଥିବେ ତ ଠିକ୍ ସମୟରେ ଆଣିକି ଦେବାକୁ ଚେଷ୍ଟା କରନ୍ତୁ ଥାଙ୍କ୍